ପିଠି ଯନ୍ତ୍ରଣାକୁ ଭଲ କରିବା ପାଇଁ ଆମ ଗାଁ ଗହଳି ମେଥଡ଼୍ ଅନୁସାରେ ଜଡ଼ା ତେଲକୁ ନଖ ଉଷୁମ ଗରମ କରି ତାକୁ ଭଲ ଭାବରେ ଗରମ ସେକ ଦେଇ ପୀଡ଼ା ଦରଜରୁ ଆରାମ ପାଇଥାନ୍ତି ଏଇଟା ପ୍ରାୟ ଗାଉଁଲିରେ ସବୁ ଘରେ ହୋଇଥାଏ କାରଣ ଏଇଟା ଘରୋଇ ଗୋଟେ ଉପଚାର ଯେଉଁଟାକି ଆମେ କହୁଛେ ଆଉ ଏଥିରେ ତ ବହୁତ ଲୋକମାନେ ଆରମ ପାଇଥାନ୍ତି ଆଉ ଏହି ସେକ ଏହି ମାଲିସ ଏଇଟାକୁ ଆମେ ଲୋକପ୍ରିୟ ଅଟେ ଆମ ଗାଁ ଗହଳିରେ